ଆମ ଅଞ୍ଚଳର ସାର୍ବଜନୀନ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରର ନାମ ହେଉଛି ଫୁଲବାଣୀ ମାର୍ଟିଆଲ ଆର୍ଟ୍ସ ଏକାଡ଼େମୀ ସେଲ୍ଫ ଡିଫେନ୍ସ ଆଥ୍ଲେଟ୍ ମାନଙ୍କୁ ଶିକ୍ଷା ଦିଆଯାଉଛି ନିଜକୁ କେମିତି ସୁରକ୍ଷା ଦେବେ ସେହି ବିଷୟରେ ଦିଆଯାଏ